ଆମ ରାଜ୍ୟର ଓଡ଼ିଶାର ଶିକ୍ଷା ଭାଷା ଭୂମିକା ଏଥିପାଇଁ ଦିଆଯାଇଛି ଯେ ଉଣେଇଶିଶହ ଛତିଶ ମସିହାରେ ଉତ୍କଳ ଓଡ଼ିଶାର ଗଠନ ସଂଗଠନ ହେଇଥିଲା ଓ ସେଥିମଧ୍ୟରେ ସ୍କୁଲ କଲେଜ ଲାଇଭ ଲାଇବ୍ରେରୀ ଆଦି ଆମର ଓଡ଼ିଶାର ପାଠ ପଢ଼ାଯାଇଅଛି ସ୍କୁଲ ବିଦ୍ୟାଳୟର ଏକ୍ସ ଏକ୍ସ ଯେଉଁ କ୍ଲାସ ପ୍ରଥମ ପାଖରୁ ପ୍ଲସ୍ ଥ୍ରୀ ଗ୍ରାଜୁଏସନ ପର୍ଯ୍ୟନ୍ତ ଆମର ଓଡ଼ିଆ ଭାଷା ପଢ଼ି ପଢ଼ାଯାଉଅଛି ଆଉ ଓଡ଼ିଆ ଭାଷାର ସାକ୍ଷତକରଣ ଯେ ଯେ ଯୋ ଭାଷାର ସହିତ ଓଡ଼ିଶାର ଶିକ୍ଷା ଭିତ୍ତ ଓଡ଼ିଆ ଭାଷାର ବହୁ ପ୍ରମୁଖ ଭୂମି ଅଟେ ଓଡ଼ିଶାର ରାଜ୍ୟ ଭିତରେ ଓଡ଼ିଶା ଭାଷା ପ୍ରଥମ ସମ୍ମୁଖ ଓଡ଼ିଆ ଭାଷାରେ କଥାବାର୍ତ୍ତା ଓଡ଼ିଶାର ପାଠପଢ଼ା ଓଡ଼ିଶାର ଆମର ଦୈବ୍ୟସ୍ତଳୀ ଆମର ଯେକୌଣସି ଜାଗା ଯାଆନ୍ତୁ ଆମର ଓଡ଼ିଶା ଭୂମିକା ରହିଅଛି ଓଡ଼ିଶା ଭାଷାର ଓଡ଼ିଶା ସହିତ ଓଡ଼ିଶା ରାଜ୍ୟରେ ବି ଓଡ଼ିଶା ଭାଷାର ମୁଖ୍ୟତଃ ପ୍ରମାଣିତ ଅଛି ଏଇଠି ଆପଣ ଆସିଲେ ଓଡ଼ିଶା ଭାଷାରେ ଓଡ଼ିଆ ଭାଷାରେ କଥାବାର୍ତ୍ତା କହିବାପାଇଁ ପଡ଼ିବ ତେଣୁ ଓଡ଼ିଶାର ରାଜ୍ୟ ଭିତରେ ଓଡ଼ିଶା ଭାଷା ଶିଖିବା ଓଡ଼ିଶାର ରାଜ୍ୟର ଶିକ୍ଷାଭିତ୍ତ ଆଜିକି ଆମର ପି ଜି ହଉ କିମ୍ବା ଓଡ଼ିଆ ଏମିତି ଓଡ଼ିଆ ପି ଜି ହଉଛି ପିଜିରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପଲବ୍ଧ ହଉଛନ୍ତି ଓଡ଼ିଶା ଓଡ଼ିଆ ଭାଷାର ପ୍ରତିଷ୍ଠା ବି ରହିଅଛି ତେଣୁ ଓଡ଼ିଶାର ଭିତରେ ଓଡ଼ିଆ ଭାଷାର ରହି ଆସିଥିବାରୁ ବହୁତ ଉପକୃତ ଲୋକ ତ ହଉଛନ୍ତି ବାହାରୁ ଲୋକ ଆସିବି ଓଡ଼ିଶା ଭାଷାକୁ ବି ଆପ୍ରିସିଏଟ କରୁଛନ୍ତି ଓଡ଼ିଶା ଭାଷାରେ ବି ଭାଷା କଥାବାର୍ତ୍ତା ହଉଛନ୍ତି ତେଣୁ ଓଡ଼ିଶା ଭାଷାର ଶିକ୍ଷାବିତ୍ତି ଭିତରେ ବହୁ କିଛି ଉପକୃତ ହେଇଅଛି ଆମର ଓଡ଼ିଶାର ଯେଉଁ ଅଣତିରିଶଟି ତିରିଶିଟି ରାଜ୍ୟ ରହିଲା ତା ଭିତରେ ସବୁଆଡ଼େ ଓଡ଼ିଆ ଭାଷା କୁହାଯାଉଛି ଶିକ୍ଷାବିତ୍ତ ହିସାବରେ ସବୁ ବିଦ୍ୟାଳୟରେ କଲେଜରେ ଆମର ଓଡ଼ିଶା ଭାଷା ମହାବିଦ୍ୟାଳୟରେ ବି ପଢ଼ାଯାଇଅଛି ଆଉ ଓଡ଼ିଶା ତେଣୁ ଓଡ଼ିଶା ରାଜ୍ୟକୁ ଓଡ଼ିଶା ଭାଷାରେ ସଂଗଠନ କରାଯାଇଥିବ ବହୁ ଗର୍ବିତ ଆମେମାନେ ତେଣୁ ଓଡ଼ିଶାର ରାଜ୍ୟର ସବୁଠି ଦେଖାଯାଉଛି ଆମ ଓଡ଼ିଶାର ଓଡ଼ିଆ ଭାଷାରେ ପାଠ ପଢ଼ାଯାଇଛି ତେଣୁ ଓଡ଼ିଶାର ଓଡ଼ିଶା ଭାଷା ରଖିଥିବାରୁ ଧନ୍ୟବାଦ ଓଡ଼ିଶାର ଶିକ୍ଷାବିତ୍ତ ଉପରେ ଓଡ଼ିଆ ଭାଷା ବହୁ କିଛି ମୂଲ୍ୟବଦ୍ଧ ଅଟେ ଓ ଶିକ୍ଷା ସହିତ ବହୁ ଉପଲବ୍ଧ ଅଛି ତେଣୁ ଓଡ଼ିଶାର ଶିକ୍ଷାବିତ୍ତ ସହିତ ଇଏ କରିଯାଇଥିବାରୁ ଓଡ଼ିଆ ଭାଷା ବହୁ ଉପକୃତ ହେଇଅଛି